ଆମ ଅଞ୍ଚଳରେ ମନୋରଞ୍ଜନ ପାଇଁ ବହୁତପ୍ରକାର ପାର୍କ୍ ସପିଙ୍ଗ୍ ମଲ୍ ସିନେମା ହଲ୍ ଏହିସବୁ ଉପଲବ୍ଧ ଅଛି ଯେଉଁଠିକି ଆମେ ଯାଇକିନା ଆମ ନିଜର ମନୋରଞ୍ଜନ କରିକି ଆମକୁ ଖୁସି ପ୍ରଦାନ କରିଥାଏ ଏହି ସବୁ ଜାଗା ଆମକୁ ବସିକିନା ବହୁତ ଆନନ୍ଦଦାୟକ ବି ମିଳିଥାଏ ପାର୍କ୍ ଭିତରେ ଆମର ଯେମିତି ଡିଅର୍ ପାର୍କ୍ ହେଲା ଅକ୍ଷୟ ମହାନ୍ତି ପାର୍କ୍ ହେଲା ସି ଡ଼ି ଏ ପାର୍କ୍ ହେଲା ବହୁତପ୍ରକାର ପାର୍କ୍ ଅଛି ଏବେ ତ ବହୁତପ୍ରକାର ପାର୍କ୍ରେ ବହୁତପ୍ରକାର ସବୁ ଉପଲବ୍ଧ ହୋଇଗଲାଣି ଯେଭଳିକି ଦୋଳି ଖସଡ଼ା ବୁଲାବୁଲି ପାଇଁ ଭଲ ସ୍ଥାନ ଏଇଗୁଡ଼ା ସବୁ ପାର୍କ୍ ଭିତରେ ଉପଲବ୍ଧ ହେବାରୁ ଆମକୁ ପାର୍କ୍କୁ ଯିବାକୁ ବହୁତ ଭଲ ବି ଲାଗିଥାଏ ଆମେ ପାର୍କ୍ ଭିତରେ ବହୁତପ୍ରକାର ଏନ୍ଜୟେ କରିକି ଆମେ ଆସିଥାଉ ସପିଙ୍ଗ୍ ମଲ୍ ମୋତେ ତ ସପିଙ୍ଗ୍ କରିବାକୁ ବହୁତ ଭଲ ଲାଗେ ତ ସପିଙ୍ଗ୍ ମଲ୍ ଭିତରେ ଆମର ହେଲା ବଜାର୍ଇଣ୍ଡିଆ ହେଲା ମେଟ୍ରୋବଜାର୍ ହେଲା କୋଲକତାବଜାର୍ ହେଲା ଭିଟୁ ହେଲା ବିଶାଲ୍ ହେଲା ଏଇସବୁ ସପିଙ୍ଗ୍ ମଲ୍ ଭିତରେ ଯାଇକିନା ମୁଁ ବହୁତପ୍ରକାର ସପିଙ୍ଗ୍ ବି କରିକି ଆସେ ମୋତେ ସପିଙ୍ଗ୍ କରିବାକୁ ବହୁତ ଭଲ ଲାଗେ ତ ବହୁତପ୍ରକାର ନୂଆ ନୂଆ ଡ୍ରେସ୍ ଜୋତା ଚଷମା ଜିନ୍ସ୍ ଟପ୍ ସବୁ ମୁଁ କିଣିକି ବି ଆସିଥାଏ ଘରଲୋକଙ୍କ ପାଇଁକି ମାଙ୍କ ପାଇଁକିନା ବି ସପିଙ୍ଗ୍ କରିକି ଆସିଥାଏ ତ ମୋତେ ସପିଙ୍ଗ୍ କରିଆକୁ ବି ବହୁତ ଭଲ ଲାଗେ ଆଉ ସିନେମା ହଲ୍ରେ ବି ମୋତେ ସିନେମା ଯିବାକୁ ବହୁତ ଭଲ ଲାଗେ ତ ସିନେମା ହଲ୍ ଭିତରେ ଯେମିତି ସଙ୍ଗମ୍ ହଲ୍ ହେଲା ଆଇନକ୍ସ୍ ହେଲା ଆମର ଗ୍ରାଣ୍ଡ୍ ହଲ୍ ହେଲା ତ ଏଇସବୁ ହଲ୍ରେ ଯାଇକିନା ମୁଁ ନୂଆ ନୂଆ ସିନେମା ସବୁ ଦେଖିକି ବି ଆସିଥାଉ ତ ମୋତେ ସିନେମା ଦେଖିବାକୁ ବି ବହୁତ ଭଲ ଲାଗେ